ହ୍ୟାଲୋ ହଁ ସାର୍ ମୁଁ ସାର୍ ମୁଁ ସରିତା ଶତପଥୀ କହୁଥିଲି ଆଉ ମୁଁ ଏହି ଆମ ଗୋଷ୍ଠୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲି ଆଉ ଆପଣ ଏ କ'ଣ କି ବ୍ୟବସ୍ଥା ଏଇଠି ବହୁତ ଶୋଚନୀୟ ବ୍ୟବସ୍ଥା ହେଲାଣି ଆଉ ଏଇଠି ତ ଓପିଡ଼ିରେ ମୁଁ ଠିଆ ହେଇଛି ମିନିମମ୍ ପା ପାଞ୍ଚ ଦଶ ମିନିଟ୍ କି ପାଞ୍ଚ ଘଣ୍ଟାରୁ ବେଶି ହେବ ଆଜ୍ଞା ମ୍ୟାଡ଼ାମ୍ ସରି ସରି ଏହି ଏପଟେ ଯେଉଁ ଆମେ ଓ ପି ଡ଼ି ଆସିଥିଲୁ ଓପିଡ଼ିରେ ଆମେ ମିନିମମ୍ ହଁ ସି ଏସ୍ ସି କେ ଆସିଥିଲେ ଆମ ଯୋଉ ମଣିଜଙ୍କା ସି ଏସ୍ ସି କେ ମୁଁ ଆସିଥିଲି ଆଉ ଏଇଠି ତ ଯେଉଁ ଓପିଡ଼ିରେ ଆମେ ପାଞ୍ଚ ଘଣ୍ଟା ହେଲଉଁ ମୁଁ ଗୋଟେ ଲାଇନ୍ରେ ଠିଆ ହେଇଛୁ ଯେ ଏପର୍ଯ୍ୟନ୍ତ ମାନେ ପେସେଣ୍ଟ୍ ତ ବହୁତ ଅଛନ୍ତି କିନ୍ତୁ ସେମିତି ବ୍ୟବସ୍ଥା କିଛି କରିନାହାନ୍ତି ଆଉ ଏଇଠି ଗୋଟେ ମୁଁ ସିଭିଅର୍ ପେସେଣ୍ଟ୍ ଗୋଟେ ହେଇକି ଆସିଥିଲି ମୋତେ ଡାଇରିଆ ହେଇଛି ଆଉ ଘଣ୍ଟାଏ ହେଲା ମୁଁ ଏଇଠି ଏମିତି ଗଲା ଠିଆ ହେଇଥିବି ଆପଣ ଟିକେ କିଛି ସୁବିଧା କରି ନାହାନ୍ତି ଆଉ ସେଇଠି ଡକ୍ଟର୍ ଗଲା ବେଳୁ ଡକ୍ଟର୍ ଆପସେଣ୍ଟ୍ ଅଛନ୍ତି ଆପଣ ଗୋଟେ ଡକ୍ଟର୍ ବି ଏଇଠି ଗୋଟେ ଡକ୍ଟର୍ ନାହାନ୍ତି ଟିକେ ସେ କଥା ବୁଝନ୍ତୁ ଆଉ ଗୋଟେ ଦୁଇଟା ଡକ୍ଟର୍ ଏଇଠି ପେସେଣ୍ଟ୍ ଏତେ ଆଉ ନିରାମୟରେ ସେମିତି ଭିଡ଼ ଲାଗିଛି ଯେ ଆଉ କ'ଣ କରିବା ଆଉ ଆପଣ ଗୋଟେ ଏତେ ବଡ଼ କୋର୍ସରେ ଥାଇକି କିଛି କରୁନାହାନ୍ତି ଗୋଟେ ଗୋଷ୍ଠୀର ଆଜ୍ଞା ଆଜ୍ଞା ଟିକିଏ ଜଲ୍ଦି ଆସିବେ ଆଉ ଦେଖନ୍ତୁ ଏଇଠି କ'ଣ ହେଉଛି ଆଉ ଓପିଡ଼ିରେ ତ ଠିଆ ହେଇ ହେଇଦିନ ଯାଉଛି ଆଉ ନିରାମୟରେ ତ ଦେବା ପାଇଁ କେହି ନାହାନ୍ତି ସେଇଠି ବି ଫାର୍ମାସିଷ୍ଟ ରହିବା କଥା ନା ଦୁଇ ତିନି ଜଣ ମାତ୍ରା ଅଛନ୍ତି ହଁ ହଁ ଟିକେ ଆସିବେ ଆଉ ଡକ୍ଟର୍ ଡକ୍ଟର୍ ଟିକେ ଆଉ ଗୋଟେ ଦୁଇଟା ନିଯୁକ୍ତି କରନ୍ତୁ ଟିକେ ରୋ ରୋଗୀମାନଙ୍କୁ ଟିକେ ସହାୟକ ହେବେ ହେଲେ ଆଜ୍ଞା ହଁ ଆଉ ଏଇଠି ମାନେ ଯେଉଁ ଆମର ବେଡ଼୍ ବି ବହୁତ ସର୍ଟେଜ୍ ସର୍ଟେଜ୍ ରହୁଛି ମାନେ କୋଡ଼ିଏ ଜଣ ପେସେଣ୍ଟ୍ କୋଡ଼ିଏରୁ ଅଧିକ ପେସେଣ୍ଟ୍ ହେଲେ ବି ଏଠି ବେଡ଼୍ ହିଁ ନାହିଁ ତ ସବୁ ଫ୍ଲାଟରେ ସବୁ ଶୋଇଛନ୍ତି ତଳେ ସବୁ ପଡ଼ିଛନ୍ତି ସାନିଟେସନ୍ ତ ଟୋଟାଲ୍ ବି ନାହିଁ ଗୋଟେ ବି ସାଟେସନ୍ ନାହିଁ ସବୁ ଅପରିଷ୍କାର ହେଇ ପଡ଼ିଛି ଏଇଠି ଏତେ ଅପରିଷ୍କାର ଆପଣ ଦୟାକରି ପୁରା ମାନେ ସବୁ ଆସି ନିଜେ ଦେଖନ୍ତୁ ତା'ପରେ ଆପଣ ଯାହାକୁ ନିଯୁକ୍ତି କରିବେ ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ସାର୍ ହଉ ସାର୍ ରଖୁଛି ନମସ୍କାର